ହଁ ମୁଁ ମଧ୍ୟ ଏକ ମଧ୍ୟମ ପିଢ଼ିର ଅଂଶ ଅଟେ ପୁରୁଣା ପିଢ଼ି ଏବଂ ଯୁବ ପିଢ଼ି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେଲେ ଆମେ ପ୍ରଥମତଃ ପୁରୁଣା ପିଢ଼ି କ'ଣ କରୁଥିଲେ ଆମେ କ'ଣ କରୁଛେ ସେଟା ଦେଖିବାକୁ ପଡ଼ିବ ପୁରୁଣା ପିଢ଼ି ପ୍ରଥମେତଃ ନିଜେ ନିଜେ ଶିଷ୍ଟାଚାର ସେହିଟା ତାଙ୍କର ମୁଖ୍ୟ ଥିଲା ସାଧାରଣତଃ ସେମାନେ ଆମର ମହାଭାରତ ହେଉ ରାମାୟଣ ହେଉ କି ଭାଗବତ ହେଉ ସେହିଟା ପାଠୁଆ କରୁଥିଲେ କିନ୍ତୁ ଆମର ଆଧୁନିକ ପିଢ଼ିର ପିଲାମାନେ ଆମର ଆଧୁନିକତାରେ ବଞ୍ଚିବା ଚାହୁଁଛନ୍ତି ସେମାନେ ପୁରୁଣା ପୁରୁଣା ଜିନିଷକୁ ଗୋଇଠା ମାରିବାପାଇଁ ଚାହୁଁଛନ୍ତି ଆମେ ସେହିଟାକୁ ନକରି ଆମେ କିପରି ପରସ୍ପରକୁ ସ୍ନେହ କରିବା ଶିଷ୍ଟାଚାର ଦେବା ସମ୍ମାନ ଦେଖିବା ସେହିଟା ମୁଖ୍ୟ ସେଥି ସେହିଟା ହେଲେ ଆମର ପୂର୍ବ ପିଢ଼ି ଆଉ ବର୍ତ୍ତମାନର ପିଢ଼ି ମଧ୍ୟରେ ସଂନ୍ତୁଳନ ରକ୍ଷା କରାଯାଇପାରିବ